ହଁ ମୁଁ ଫିୟୁଜନ୍ ରୋଷେଇ ସହିତ ପରୀକ୍ଷଣ କରିଛି କରିଛି ଆମ ରୋଷେଇ ଘରେ ବିଭିନ୍ନ ସାଂସ୍କୃତିକ ପରମ୍ପରା ବି ହୁଏ ମୁଁ ଆଁ ଘରେ କରନ୍ତି ମାମା କରନ୍ତି ତ ସେଥିମଧ୍ୟରୁ ଗୋଟେ ସାଂସ୍କୃତିକ ପରମ୍ପରା ଅଛି ପୋଡ଼ ପିଠା ପୋଡ଼ ପିଠାଟା ଗୋଟେ ପରମ୍ପରା ସିଏ ସିଏ ପୋଡ଼ ପିଠା ହୁଏ ଘରେ ଘରେ ହୁଏ ପୋଡ଼ ପିଠା ପୂଜାପୁଜି ହେଲାବେଳେ ଗୋଟେ କେଉଁ ପୂଜା ଥାଏ ଶାମ୍ବଦଶମୀ ସେଇଥିରେ ପୋଡ଼ ପିଠା ହୁଏ ପୋଡ଼ପିଠାଟା କଡ଼େଇରେ ଗୋଟେ ପାଣି ପକେଇକି ପାଣି ଫୁଟିଲା ପରେ ସୁଜି ଚାଉଳ ସୁଜି ଚାଉଳ ପକେଇଦିଅନ୍ତି ସୁଜି ଚାଉଳ ପକେଇକି ସେଇଟା ହେଇ ଖିସମିସ୍ ଯାହା ପକେଇବ ପକେଇଦେଇକି ସେଇଟା ଫୁଟିଗଲା ପରେ ତାକୁ ଆଣିକି ଗୋଟେ କଡ଼େଇରେ ସଜେଇ ଦିଅନ୍ତି ସଜେଇ ସାରିଲାପରେ ତା' ଉପରେ ନଡ଼ିଆ ଫଡ଼ିଆ ଏସବୁ ଦେଇକି କଦଳୀପତ୍ର କଦଳୀପତ୍ର ପାରିଦିଅନ୍ତି କଦଳୀପତ୍ର ପାରିକି ଚୁଲିରେ ଯେଉଁ ସବୁ ଦେଇଥିବେ ଘଷି ଘଷି ଘଷି ଯେଉଁ ଦେଇଥିବେ ସେଇ ଘଷି ଜାଳକୁ ନିଆଁ ସହିତ ଆଣିକି ସେ କଡ଼େଇ ଉପରେ ରଖନ୍ତି କଡ଼େଇ ଉପରେ ରଖିସାରିଲା ପରେ ସେଇଟା କିଛି ସମୟ ପରେ ସେଇଟା ପୋଡ଼ପିଠା ହେଇଯାଏ ଆଉ ଏମିତି ଆଉ ଗୋଟେ ବି ସାଂସ୍କୃତିକ ପରମ୍ପରା ଅଛି ହଳଦୀ ପିଠା ହଳଦୀପିଠା ବି ସେମିତି ଏଁ ହଳଦୀ ପତ୍ରରେ ହୁଏ ହଳଦୀ ପିଠା ହଳଦୀ ପିଠାଟା ସେମିତି ତା' ଭିତରେ ସେମତି ସୁଜି ଚାଉଳ ଏମତି କରିକି ସୁଜି ଚାଉଳର ଗ୍ରାଇଣ୍ଡିଙ୍ଗ କରିକି ତା' ଭିତରେ ପୁର ଦେଇକି ସେମତି ଯେଉଁ ସିଝେଇକି କଦଳୀପତ୍ର ଦେହରେ ଇଏ କରିଦିଅନ୍ତି ତା'ପରେ ସେଇଟା ଇଟିଲି ଛାଞ୍ଚ ନା କେଉଁଥିରେ ଗୋଟେ ହଁ ଇଟିଲି ଛାଞ୍ଚରେ ହି ସେଇଟା ତାକୁ ପକେଇକି ସେଇଟା ସେମତି କରନ୍ତି ଯେଉଁ ଇଏ ପିଠା ହଳଦୀ ପିଠା ଆଉ ପୋଡ଼ ପିଠା ବି ଗୋଟେ ସାଂସ୍କୃତିକ ପରମ୍ପରା ହଳଦୀ ପିଠା ବି ଗୋଟେ ସାଂସ୍କୃତିକ ପରମ୍ପରା ଏମତି ହୁଏ ସବୁ ପରମ୍ପରା ଆଉ